ବିବାହ ଭଳି ବଡ଼ ବଡ଼ କାର୍ଯ୍ୟକ୍ରମରେ ବହୁତ ଅଧିକ ଲୋକମାନେ ଅଂଶଗ୍ରହଣ କରିଥାନ୍ତି ସମସ୍ତଙ୍କର ପାନୀୟ ପାଇଁ ଜଳର ଆବଶ୍ୟକତା ପଡ଼ିଥାଏ ସେଥିପାଇଁ ମୁଁ ସାଧାରଣତଃ ଏହା କରିବାକୁ ଚାହେଁ ଯେ ଏକ ନଳକୂପ ଅଥବା କୂପ ମାଧ୍ୟମରେ ପାଇପ ସାହାଯ୍ୟରେ ମୁଁ ଟାଙ୍କି ଭରିବାକୁ ଲାଗେ ଏବଂ ସେହି ଟାଙ୍କି ଦ୍ଵାରା ପାଣି ଭରିଯିବାରୁ ଲୋକମାନେ ନିଜ ପାଣିର ଆବଶ୍ୟକତାକୁ ପୂରଣ କରିଥାନ୍ତି ଏହିଭଳି ଭାବେ ଅତ୍ୟନ୍ତରୁ ଅତ୍ୟନ୍ତ ପାଣିର ଆବଶ୍ୟକତା ମଧ୍ୟ ପୂର୍ଣ୍ଣ ହୋଇଥାଏ ମୁଁ ଏକାଥରକରେ ପାଞ୍ଚ ରୁ ଛଅଟି ଟାଙ୍କି ଭରିଦେଇଥାଏ ଏହା ଯଦି ମୁଁ ନକରିପାରିବି ତେବେ ଏହା କରିବାର ପରାମର୍ଶ ଦେଇଥାଏ ଏହାଦ୍ୱାରା ସବୁ ପ୍ରକାରର ଅସୁବିଧାର ସମାଧାନ ହୋଇଥାଏ ଆଉ ବାସନ ଆଦି ଧୁଆ କରିବା ପାଇଁ ମୁଁ ପୋଖରୀ ଜଳର ବ୍ୟବହାର କରିଥାଏ